ହଁ ହ୍ୟାଲୋ ହଁ ହ୍ୟାଲୋ କୁହନ୍ତୁ ହଁ କ'ଣ କରୁଛନ୍ତି ଆପଣ କୋର୍ଟରେ ଅଛନ୍ତି ଏବେ ନା

ହଁ ମୁଁ ବି ଚାମ୍ବର୍ରେ ଅଛି ମୋର ବି ଗୋଟେ କେସ୍ ଥିଲା ଆସିଛି ଆଉ ତୁମର କେଉଁ କେସ୍ ଆସିଛି ମୋର ଗୋଟେ ଜମି ବାଡ଼ି ବାଡ଼ୁଆ ବୁଡ଼ି ଭାଇ ଭାଇ ଭିତରେ ହେଇଛନ୍ତି ସେଇ କେସ୍ ଗୋଟେ ଆସିଛି ଆଉ ପଇସା ତ କ'ଣ ଦେବେ କ'ଣ ନାଇଁ ଆମେ ତ ଏବେ ପ୍ରାକ୍ଟିସ୍ କରୁଛୁ ନା ପ୍ରାକ୍ଟିସ୍ କରୁଛୁ ମାନେ ଆମର ତ ଆମ ଓକିଲ ନେଇଯିବେ ଅଧା ପଇସା ଓକିଲ ନେଇଯିବେ ଅଧିକା ପଇସା ଆଉ ଆମକୁ କେଇ ଜାଣି କ'ଣ ଦେବେ କଣ ଜଣା ପଡ଼ୁଛି ଆଉ ଆଉ ଏଇ ଜମିବାଡ଼ି କେସ ବଡ଼ିଆ ବୁଡ଼ି ହେଇଛନ୍ତି ତାଙ୍କୁ ବେଲ ଫେଲ କରିବାକୁ ପଡ଼ିବ ବେଲ ପାଇଁ ବି ଲୋକ ଦରକାର ପଡ଼ିବ ଆଉ ଜଣେ ତାଙ୍କୁବି ପଇସା କିଛି ଦେବାକୁ ପଡ଼ିବ ଆଉ ସିଏ ଯାହା କ୍ଳାଇନଟି ଯାହା ଦେବେ ସେମାନେ ଦେବ ଆମର ତ ନେଇଯିବେ ଆମ ଲୟାରମାନେ ତ ନେଇଯିବେ ଆମେ ଯୋଉ ପ୍ରାକ୍ଟିସ କରୁଛୁ ଯାହା ପାଖରେ ଆମକୁ ଯାହା କିଛି ଦେବେ ଆମକୁ କେତେ ଯାହା ଦେବେ ଆଉ ଆଜ୍ଞା ତମର କ'ଣ କେମିତି କେତେ ମିଳିବ

ହଁ ଆମର ବି ମୁଁ ବି ହଁ ଆମର ବି ମୁଁ ଆମର ବି ଜମି ବାଡ଼ି କେସ୍ ନା ଭାଇ ଭାଇ ଭିତରେ କଳିକଜିଆ ହେଇକି ବହୁତ ଜମି ବାଡ଼ି ପଇସା ଦେବେ ଚାରି ପାଞ୍ଚ ଲକ୍ଷ ଦେବେ କିନ୍ତୁ ଆମକୁ ଆମ ଲୟାର୍ କେତେ ଦେଉଛନ୍ତି ଆମ ଛାଡ଼ିକି ପାଖାପାଖି ଦେବେ ହଁ ଦେଖିବା ସେଇଆ କ'ଣ ମିଳୁଛି ଆଉ ଆଉ କ'ଣ କରିବା ଆମେ ତ ପ୍ରାକ୍ଟିସ୍ କରିବା କଥା ଆମର ତ ଅଭ୍ୟାସ ହବନା ଆଉ ଆମେ ନିଜେ ନିଜେ କଲେ ହୁଁ ଆମେ ପ୍ରାକ୍ଟିସ୍ କରୁଛୁ ଏବେ ନୂଆ ନୂଆ ଦେଖିବା ତାପରେ ପ୍ରାକ୍ଟିସ୍ ହେଇଗଲେ ଆମେ ଯେତେବେଳେ ନିଜେ ଲୟର୍ ହେବା ସେତେବେଳେ ପଇସା ପାଇଁ ପଇସା ଦିଅ କେତେ କଣ ଆମର ଆଗେ ଆମେ ତ ଅଲଗା ଜଣଙ୍କ ପାଖରେ ପ୍ରାକ୍ଟିସ୍ କଲାମାନେ ସେମାନେ ତ ଆମଠୁ ନେଇଯାଉଛନ୍ତି ଯାହା ଆମକୁ ମିଳିବ ଆମେ ପ୍ରାକ୍ଟିସ୍ ମୁଁ ଏଇ ରାୟଗଡ଼ା କୋର୍ଟରେ ଅଛି ଆଜ୍ଞା ଆଜ୍ଞା ତଳ କୋର୍ଟରେ ଆଜ୍ଞା ଆଜ୍ଞା ହଁ ଠିକ୍ ଅଛି ଆଉ ଯଦି ସମୟ କିଛି ଦରକାର ହେଲେ ଆପଣଙ୍କ ହେଲ୍ପ ଦେବେ ଟିକେ ଆଉ ହେଲ୍ପ କରିବେ ଟିକେ ଆବଶ୍ୟକ ପଡ଼ିଲେ ଟିକେ ହେଲ୍ପ କରିବେ ଆଉ ହଁ ମୁଁ ପ୍ରାକ୍ଟିସ୍ ଟିକେ ଲାଗିବ ସମୟ ଲାଗିବ ପ୍ରାକ୍ଟିସ୍ ଟିକେ କରିବା ପାଇଁ ସମୟ ତ ଲାଗିବ ନା ଭଲ ପ୍ରାକ୍ଟିସ୍ ହେଇଯାଉ ଦେଖିଆ